ବିଭିନ୍ନ ଋତୁ ଆଧାରରେ ଗଛ ଗୁଡ଼ିକ ପାଇଁ ମୁଇଁ ସବୁ ପ୍ରକାର ସତର୍କତା ଅବଲମ୍ବନ କରେ ଯେମିତି ଖରାଦିନେ ମୁଇଁ ଗଛରେ ଦୁଇଥର ପାଣି ଦେଇଥାଏ ସକାଲେ ଆଉ ଉପରବେଲା ଯାହାଦ୍ୱାରା ଗଛଟି ଠିକ୍ ଭାବରେ ବଞ୍ଚିଥାଏ ଆଉ ଗଛ ତଲେ ଆମେ ଅଗାରି ପକାଇଥାଉ ଯାହାଦ୍ୱାରା ମାଟିଟି ସବୁବେଲେ ଓଦା ରହିଥାଏ ଆଉ ମଧ୍ୟ ଗଛ ଲଗେଇବା ପରେ ଯେମିତି ଟମାଟୋ ଗଛ ଶାଗ ଗଛ ଲଗେଇଲେ ତା ତା ଉପରେ ଭାଡ଼ି କରିଥାଉ ନଡ଼ା ଆଉ ବର୍ଡ଼ାରେ ଯାହାଦ୍ୱାରା ଗଛଟି ବେଶୀ ଝାଉଁଲି ନଥାଏ ଗଛ ବଞ୍ଚିଯାଏ ବର୍ଷା ଦିନେ ସେମିତି ବର୍ଷା ଦିନେ ପାଣି ଗଛ ଗଛରେ ଜମି ନରହିବା ପାଇଁ ଆମେ ତା ଚାରି ପଟେ ଅଣା କରିଥାଉ ଯାହାଦ୍ୱାରା ପାଣି ବାହାରକୁ ଯାଇଥାଏ ଆଉ ପୋକ ନଲାଗିବା ପାଇଁ ଖାର ଆଉ ଗ୍ୟାମାସିନ ଦେଇଥାଉ ଯାହାଦ୍ୱାରା ପିମ୍ପୁଡ଼ି ପୋକ ହେବେ ନାହିଁ ଶୀତ ଦିନେ ସେମିତି ପୋକ ନହେବା ପାଇଁ ଖାର ଗ୍ୟାମାସିନ ଦେଇଥାଉ ଯାହାଦ୍ୱାରା ପୋକ ପୋକ ଜୋକ କିଛି ହେବେ ନାହିଁ ଏବଂ ପାଣି ଗୋଟିଏ ଥର ଦେଇଥାଉ